ହ୍ୟାଲୋ ହଁ ମୁଁ କହିଲି ଆଉ ବାଲେଶ୍ୱରରୁ ଆମ ଚାଷ ଗୁଡ଼ାକ ସବୁ କୀଟନାଶକ ଲାଗିକି ପୋକ ଖାଇଗଲେଣି କେମିତି କଣ କରିବା ତମର କେମତି କଣ ହେଉଛି ଚାଷଗୁଡ଼ା ଆଉ କିଛି ମାନେ ଭଲ ଇଏ ନାହିଁ ଯେମିତି ଔଷଧ ପକେଇକି ତାକୁ କିଛି ରଖିବା କି କଣ କଣ କରିବା ସେମତି କିଛି ଉପାୟ ନାହିଁ ଆମର ବି ତ ସବୁ ଅଳ୍ପ ଅଳ୍ପ କିଛି ନା ପାଚି ଯାଇଥିଲା ସେଥିପାଇଁ ଆମର କିଛି ଅଳ୍ପ କାଟିଆଣିଛୁ ଆଉ ଅଳ୍ପ ଅଛି ସେଥିପାଇଁ ଔଷଧପତ୍ର କିଛି ପକେଇକିନି ତାକୁ ଟିକିଏ ଭଲହେଲେ ପୁଣି ଆଣିବୁ ଆଉ ମୁଁ କହିଲିି ଆଉ ଯଦି କିଛି ଔଷଧ ଅଧିକା ଭଲ ମିଳିପାରିବ ଯେମିତି ସଡ଼ନ୍ ପୋକାଗୁରାକ ମରିଯିବେ କି କଣ ସେଇଭଳିଆ କିଛି ଅଛି ଯଦି ଆପଣ କହିବେ କିଛି କିଛି ତ ଭଲ ଥିଲା ଆମର କାଟିଚୁ ହଉ ଦେଖିବା ଆଉ କେମତି କଣ କରିକି ତାକୁ ତାକୁ ଭଲ କରିବାକୁ ହେବ ଆଉ ତମର କେମତି କଣ ସବୁ ଭଲ ହେଇଛିନା କିଛି ଏମିତି ପୋକ ମାଡ଼ିଯାଇଛନ୍ତିି ହଉ ତାହେଲେ ଆମର ସେମିତି ଆଜି ନହେଲେ ସବୁ କାଟିକି ନେଇକି ଆସିବୁ ଆଉ ଯାହା ତ ନଷ୍ଟ ହେଲାଣି ହେଲାଣି ଆଉ ଯାହା ଯେତିକି ବି ଅଛି ତାକୁ ସେମିତି ଆଣିକି ଘରେ ରଖିବା ହଁ ମୁଁ ରଖୁଛି